ଆମ ଦେଶରେ ଯେତେ କଲାମାନେ ଅଛନ୍ତି ଯେଉଁମାନେ ବାଉଁଶ ଗଛ ଦେଇକି ଝୁଡ଼ି ଟୋପି ଏସବୁ ବନଉଛନ୍ତି ଆଉ ଜଣେ ମାଟି ଦେଇକି ମାଟିର ଯେଉଁ ହାଣ୍ଡି କୁମାର କୁମାର ବୋଲେ ସେ ହାଣ୍ଡି ତାପରେ ମୂର୍ତ୍ତି ଆଉ ମୂର୍ତ୍ତି ବନେଇବେ ଭାସ୍କର ସେମାନେ ମୂର୍ତ୍ତି ଠାକୁରଙ୍କ ମୂର୍ତ୍ତି ଗଢ଼ିବେ ସେଟା ସେମାନେ ଯଦି ବଜେଇ ରଖିବେ ତାଙ୍କ ତାଙ୍କଠାରୁ ତାଙ୍କ ଯୁବପିଢ଼ି ତାଙ୍କୁ ପୁଅୁରୁ ଝିଅ ଝିଅ ନାତୁଣୀ ଏଟା ସବୁ ବଜେଇ ରଖେ ତାଲି ଚଲି